ସାର୍ ମଦନପୁର୍ରୁ କହୁଥିଲି ସାର୍ ସାର୍ ଆପଣ ଡ୍ରାଇଭର୍ ତ ସାର୍ ହ ମୁଁ ସେ ନବରଙ୍ଗପୁର ବୁଲିବାକୁ ଯିବାର ଥିଲା ସାର୍ ଆମର ଫ୍ୟାମିଲି ତୁମର ସେ ଯୋଉ ଭଣ୍ଡା ଘରଣୀ ମନ୍ଦିର ଅଛି ପରା ସାର୍ ସେଠି ଆପଣ କୋଉ ତିରିଶ ବ୍ୟବସ୍ଥା ରଖିଛନ୍ତି କି ସାର୍ ଅଟୋ ନାଇଁ ସାର୍ ଟୁରିଷ୍ଟ ବସ୍ରେ ଯିବୁ କେତେ କ'ଣ ନେଉଛନ୍ତି ସାର୍ ମାନେ ପର ଜଣଙ୍କୁ ସାର୍ ଆମ ପରିବାର ନାଇଁ ଫ୍ୟାମିଲି ସବୁ ଅଛୁ ସାର୍ ମାଆ ବାବା ବି ଅଛନ୍ତି କେତେ କ'ଣ ହଁ ତେର ଦୁଇଗୁଣେ ଛବିଶ ହେଲେ ଟିମ୍ ମ୍ୟାନେଜ୍ କରନ୍ତୁ ହୁଁ ଦେଖନ୍ତୁ ସାର୍ ଟିକେ ଆଡଜଷ୍ଟ କରନ୍ତୁ ଆମେ ବେଶୀ ଦୂରରୁ ଆସିଛୁ ତ କ'ଣ ଖାଲି ପାଦରେ ବ୍ୟବସ୍ଥା କ'ଣ ତୁମେ ନିଜେ ଦେବ ନା କେମିତି ସାର୍ ମାନେ ନିଜର ପଇସା କିଣିବାକୁ ପଡ଼ିବ ନାଇଁ କି ସାର୍ ହେଲେ କୋଉ ଟାଇମ୍ରେ ଆସିଲେ ଭଲ ହେବ ସାର୍ ଠିକ୍ ଅଛି ସାର୍ କାଲି ସାଢ଼େ ନଅଟା ଭିତରେ ପହଞ୍ଚି ଯିବୁ ଏଇନେ ସାର୍ ଆଉ କ'ଣ ବସ୍ରେ ପଡ଼ିବନା କ'ଣ ସାର୍ ତୁମର ପାଖେ ବସ୍ରେ ଆସିବାକୁ ପଡ଼ିବ ନା କ'ଣ ସାର୍ ଓଃ ଆମେ ବସ୍ରୁ ମାନେ ନବରଙ୍ଗପୁର ଡାଇରେକ୍ଟ ଆସିବୁ ନା କେମିତି କରିବୁ ସାର୍ ଓଃ ଠିକ୍ ଅଛି ସାର୍ ପଳେଇ ଆସିବେ ନା ହେଲେ କାଲିକୁ ନଅଟା ଭିତରେ ଆସୁଛୁ ନା ନବରଙ୍ଗପୁର ଆଜ୍ଞା ହେଲା କି ହଉ ଠିକ୍ ଅଛି ସାର୍ କାଲି ଆସିବୁ ହେଲା ହଉ ସାର୍